ସାହିତ୍ୟ ଜୀବନକୁ ସରସ ସୁନ୍ଦର କରିଥାଏ ଓଡ଼ିଆ ଭାଷା ଚଉବନଟି ଅକ୍ଷରକୁ ନେଇ ସୃଷ୍ଟି ଏଗାରଟି ସ୍ୱର ବର୍ଣ୍ଣ ଓ ତେଆଳିଶିଟି ବ୍ୟଞ୍ଜନ ବର୍ଣ୍ଣ ଅଟେ ଆମ ଓଡ଼ିଶାର ଭାଷା ଓଡ଼ିଆ ଆମ ଓଡ଼ିଶାର କବି ଓ ଲେଖକ ମାନେ ନିଜ ମନର ପ୍ରତିଟି କଥାକୁ ନିଜ କବିତା ଗପ ମାଧ୍ୟମରେ ଅକ୍ଷରରେ ସଜାଡ଼ି ଲୋକମାନଙ୍କୁ ତାହା ଶୁଣାଇଥାନ୍ତି ଲୋକମାନେ ତାହାକୁ ବୁଝି ସେମାନେ ମଧ୍ୟ ତାହା ଉପଭୋଗ କରନ୍ତି ନାଟକ ମାଧ୍ୟମରେ ମଧ୍ୟ ଆମେ କିଛି ଦୃଶ୍ୟ ଭାବରେ ଲୋକମାନଙ୍କୁ ଦେଖାଇ କିଛି ବାର୍ତ୍ତା ଦେଇ ପାରିବା ଓଡ଼ିଆ ସାହିତ୍ୟ ଏଥିରେ ବହୁତ ବଡ଼ ବଡ଼ କବି ଓ ଲେଖକଙ୍କ ଲେଖାରେ ପୂର୍ଣ୍ଣ ଯେମିତି ରାମାୟଣ ମହାଭାରତ ଆଉ କିଛି କିଛି କିଛି କିଛି କବିତା ମାଧ୍ୟମରେ ବି ଆମେ ଜଣାଇ ପାରିବା ଓଡ଼ିଶା ଓଡ଼ିଶା ଭାଷା ବିଷୟରେ ଯେତେ କହିଲେ ବି କମ୍ ହେବ ଯେତେ